ହ୍ୟାଲୋ ଆଜ୍ଞା ଆପଣ କେଉଁଠି ଅଛନ୍ତି ମୁଁ ଅଭିିଷେକ କହୁଛି ମୁଁ ଓଲା କ୍ୟାବ୍ ବୁକ୍ କରିଛି ଆପଣ ଟିକେ ଜଲ୍ଦି ଆସନ୍ତୁ ସେପୁର ଯିବାର ଅଛି ଟିକେ ଜଲ୍ଦି ଆସନ୍ତୁ ଆପଣ ଆସିଲେ ଟିକେ ଭଲ ହବ ମ୍ୟାରେଜ୍ରେ ଯିବାର ଅଛି ଟିକେ ଜଲ୍ଦି ଆସନ୍ତୁ ଆପଣ କେଉଁଠି ଅଛି ଲ୍ୟାଣ୍ଡମାର୍କର ଟିକେ ଆପଣ ସେଣ୍ଡ କରିଦିଅନ୍ତୁ ଆପଣ କେଉଁଠି ଅଛନ୍ତି ଆଉ ଟିକେ ଜଲ୍ଦି ଆସିବେ ପରିବାର ମ୍ୟାରେଜ୍ର ଗୋଟେ ଯିବାର ଅଛି ତ ଟିକେ ଜଲ୍ଦି ଆସିଲେ ଟିକେ ହେଲ୍ପ ହେବ ଆଉ ଆପଣଙ୍କର ନମ୍ବର ଦେଇଥାନ୍ତୁ ଯେ ଆପଣ ଆସିଲେ ଆମେ କଣ୍ଟାକ୍ଟ ହେଇ କଣ୍ଟାକ୍ଟ ହେଇପାରିବ ଟିକେ ଜଲ୍ଦି ଆସନ୍ତୁ ଆଉ ଆଜ୍ଞା ଟିକେ ଡେରି କରନ୍ତୁ ନାହିଁ ଆଜ୍ଞା ଆଜ୍ଞା ଟିକେ ଜଲ୍ଦି ପ୍ଲିଜ୍ ଆସନ୍ତୁ ଆଉ ଆଜ୍ଞା ଟିକେ ଆପଣ କେଉଁଠି ଅଛନ୍ତି କହିଦିଅନ୍ତୁ ମୁଁ ସେ ପାଖେ ଆସିବି